ଆପଣ ହୋଟେଲ ସପରୁ କହୁଛନ୍ତି ତ ଆଜ୍ଞା ମୋର କିଛି ଅର୍ଡ଼ର ଦେବାର ଥିଲା କେତେ ସମୟ ଭିତରେ ପହଞ୍ଚାଇ ପାରିବେ ଆଜ୍ଞା ରୁମ୍ ନମ୍ବର ଛବିଶରେ ଆଜ୍ଞା ମୋର ଖାଇବାରେ ଏ ନନଭେଜରେ କ'ଣ କ'ଣ ବନାଅ ମୋର ମଟନ୍ଟା ଦରକାର ଅଛି ଆଉ ଭେଜରେ ଗୋଟିଏ ଗୋଟିଏ ଗୋଟେ ପ୍ଲେଟ୍ ଆଉ ଭେଜରେ କ'ଣ ହେଇଛି ସେଇଟା କେତେ ପ୍ରାଇସ୍ ଆସୁଛି ଆଉ ନନଭେଜରେ ଆଜ୍ଞା ଆମର ମଟନ୍ ଦରକାର ଆଉ ସେମିତିରେ ସେଥିରେ ଟେଷ୍ଟଫେଷ୍ଟ କେମିତି ଅଛି ଆଜ୍ଞା ଆଜ୍ଞା ଆଉ ଭେଜରେ ପନିର୍ରେ କ'ଣ ଟେଷ୍ଟ କେମିତିକା ଅଛି ଆଜ୍ଞା ଆଜ୍ଞା ଆପଣ କେତେ କେତେ ସମୟ ଭିତରେ ପହଞ୍ଚାଇ ଦେଇପାରିବେ ଆ ଭେଜରୁ ପନିର୍ ଆଉ ନନଭେଜରୁ ମଟନ୍ ଆଉ ବିରିଆନୀ ହବ ନା ଏଟା କେତେ ପ୍ରାଇ ପ୍ରାଇସ୍ ଆସୁଛି ଆଜ୍ଞା ଏଇଟା ବି ଟେଷ୍ଟ ଆଜ୍ଞା ଆଜ୍ଞା ଆଉ ହଁ ପାଣି ପାଣି ବଟଲ୍ ଆଉ ଲୁଣ ଏତିକି ଆଣିବେ ଆଉ ଆଜ୍ଞା ଆଜ୍ଞା ଖାଇବାରେ ଖାଇବାରେ ମାନେ ରାଗଟା କେମିତିକା ଆଜ୍ଞା ଆଜ୍ଞା କମ୍ରେ କମ୍ରେ ଆଜ୍ଞା କମ୍ରେ ଟିକିଏ ଦେବେ ଆଉ ଆପଣଙ୍କର ଏଇ ରୁମ୍ରେ ଏ ଫ୍ୟାନ୍ ଚାଲୁନାହିଁ କ'ଣ କେମିତିଆ ଆଜ୍ଞା ହଁ ବୁଲୁନି ଆଉ ଏଇ ରୁମ୍ରେ ୱାଇଫାଇ ସିଷ୍ଟମ୍ ଅଛି ନା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଠିକ୍ଅଛି ଠିକ୍ଅଛି ହଉ ଜଲ୍ଦି ଟିକିଏ ପାଞ୍ଚ ମିନିଟ୍ରେ ହବନିନା ଅର୍ଡ଼ରଟା ଆଜ୍ଞା ଆଜ୍ଞା ଦଶ ମିନିଟ୍ରେ ପହଞ୍ଚାଇ ଦେଇପାରିବେ ଦଶ ମିନିଟ୍ରେ ଦଶ ମିନିଟ୍ରେ ପହଞ୍ଚାଇ ଦେଇପାରିବେ କୋଲ୍ଡଡ୍ରି଼ଙ୍କସ୍ କୋଲ୍ଡଡ୍ରି଼ଙ୍କସ୍ ସେ ଗୋଟେ ଆଣିବ କୋକାକୋଲା

ଏତିକି ଆଣିକି ଜଲ୍ଦି ଟିକିଏ ପହଞ୍ଚେଇବେ ଦରକାର ଅଛି ଅରଜେଣ୍ଟ ଆଉ କ'ଣ କେମିତିକା ସୁବିଧା ଅଛି ଆପଣଙ୍କ ହୋଟେଲରେ ଆଉ କ'ଣ କେମିତିକା ଆଜ୍ଞା ଆଜ୍ଞା ଠିକ୍ଅଛି ଠିକ୍ଅଛି ଆପଣ ଏତିକି ମୋର ଟିକିଏ ଜଲ୍ଦି ପଠାନ୍ତୁ ଅର୍ଡ଼ରଟା

ହଁ ଆପଣ ଆପଣଙ୍କର ଏଇ ଏଁ ୱାଇଫାଇଟା ୱାଇଫାଇଟା ପ୍ରବ୍ଲେମଟା ଟିକିଏ ଅଛି ମୋର ଟିକିଏ ଠିକ୍ କରିଦେଇ ଯାଆନ୍ତୁ ହୁଁ ଚାଲୁନାହିଁ ଜଲ୍ଦି ଜଲ୍ଦି ଟିକିଏ ଆସିକି ଠିକ୍ କରନ୍ତୁ ଠିକ୍ଅଛି ଠିକ୍ଅଛି ଅର୍ଡ଼ରଟା ଜଲ୍ଦି ପହଞ୍ଚାଇବେ ରହୁଛି